ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକମାନଙ୍କ ପ୍ରତି ପ୍ରିୟ ଖେଳ ଯାହାକି ଫୁଟବଲ ଭଲିବଲ ବେଟମିଣ୍ଟନ ହିପଟ୍ୟାକର ୱ ଅନ୍ୟାନ୍ୟ ଖେଳଗୁଡ଼ିକ ତାଙ୍କେ ଖେଳିଥାନ୍ତି ଯାହାକି ଟିମ ଗଠନ କରିଥାନ୍ତି ଦୁଇରୁ ତିନି ଟିମ ଗଠନ କରିଥାନ୍ତି ଯାହା ଗୋଟିଏ ଟିମରେ ରହୁଛନ୍ତି ମେମ୍ବର ଅଛନ୍ତି ସାତଜଣ ଆଉ ଗୋଟେ ଟିମରେ ସାତଜଣ ହେଇକି ଖେଳିଥାନ୍ତି ଯାହା ତାଙ୍କ ପ୍ରତି ଖେଳିକି ତାଙ୍କେ ବହୁତ ଉତ୍ସାହିତ ହୋଇଥାନ୍ତି ଖେଳ ମଧ୍ୟରେ ତାଙ୍କେ ବହୁତ ବହୁତ ଉତ୍ସାହ ହୋଇକି ବାହାରକୁ ବି ଯାଇ ଯାଇଥାନ୍ତି ଷ୍ଟେଟ ଲେବୁଲ ମାନଙ୍କୁ ବି ଖେଳିକି ଆସନ୍ତି ଜିତିକି ଆସନ୍ତି ଯାହାକି ଗୋଟେ ଗଠନ ଗୋଟେ ଖେଳାଳିଙ୍କ ଭଲ ମନର ଭଲ ଇଏ ସେଇଟା ହୋଇଥାଏ ଯାହାକି ଲୋକ ଖେଳାଳି ମାନେ ବହୁତ ଖୁସି ଆନନ୍ଦିତରେ ଖେଳିକି ଜିତିକି ଆସିଥାନ୍ତି ଗୋଟିଏ ମନରେ ଯାଇକି ଖେଳିକି ଆସିଥାନ୍ତି ସେଥିପାଇଁ ଖେଳାଳି ମାନଙ୍କ ପ୍ରତି ଆଉ ବହୁତ ବହୁତ ବଡ଼ ଜାଗା ମାନଙ୍କୁ ଯାହିକି ମଧ୍ୟ ତାଙ୍କେ ଭଲ ଭଲ କପ୍ ମଧ୍ୟ ନେଇକି ଆଣନ୍ତି ମେନ କରି ହିପଟ୍ୟାକର ଫୁଟବଲ ଭଲିବଲ ଭଲିବଲ ବହୁତ ଜାଗାରେ ଟୁର୍ଣ୍ଣାମେଣ୍ଟ ଯାକ ହଉଛି ଯାହାକି ତାଙ୍କେ ମାନଙ୍କୁ ନିମନ୍ତ୍ରଣ କରୁଛନ୍ତି ତାଙ୍କେ ଯାଇକି ଜିତିକି ଆସୁଛନ୍ତି ବା କୌଣସି ପ୍ରକାରେ ମଧ୍ୟ ତାଙ୍କେ ଟ୍ରେନର ପାଉଛନ୍ତି ବା ଉଇନର ପାଉଛନ୍ତି ଏତିକି ମଧ୍ୟ ତାଙ୍କେ ଖୁସିରେ ଆସୁଛନ୍ତି ଏହା ତାଙ୍କ ମାନଙ୍କର ଖେଳ ଦୁର୍ଗମ ଅଞ୍ଚଳର ବହୁତ ଖୁସି ଓ ସମସ୍ତେ ମିଳାମିଶା ହେଇ ମଧ୍ୟ ଖେଳିଥାନ୍ତି ଏହା ତାଙ୍କର ଖେଳ ତାଙ୍କ ଗାଁର ଓ ତାଙ୍କର ସାଙ୍ଗସାଥି ମାନେ ବି ମଧ୍ୟ ବହୁତ ମିଶାମିଳା ହେଇକି ରହିଥାନ୍ତି